ମୁଁ ଦମୟନ୍ତୀ ମଲ୍ଲିକ କହୁଛି ବେଙ୍ଗଲୋରରୁ ଆସିଛି ଆପଣଙ୍କ ଦୋକାନରେ ବରା ସିଙ୍ଗଡ଼ା କେମିତି କି ଏତେ କ'ଣ ପାଇଁ ଆମର ତ ବେଙ୍ଗଲୋରରେ ପାଞ୍ଚ ଟଙ୍କା ଲେଖାଁ ନା ତଥାପି ଏତେ ରେଟ୍ କମ ଏତେ ରେଟ୍ ଆଳୁ ତେଲ ବଢ଼ିଲା ବୋଲି ଏତେ ରେଟ୍ କରିଦେବେ କି ଆମର ତ ବେଙ୍ଗଲୋର ସେତେ କମ୍ ରେଟ୍ ପାଞ୍ଚ ଟଙ୍କା ପାଞ୍ଚ ଟଙ୍କାରୁ ଅଧିକା ନାଇଁ ସେହି ଆଳୁ ରେଟ୍ ବଢ଼ିଛି ତେଲ ରେଟ୍ ବି ବଢ଼ିଛି ଟିକେ କମ୍ କରନ୍ତୁ ଆମେ ସବୁ ଆସିଛୁ ଡେଲି ଆମେ ଆସିଛୁ ନା ବେଙ୍ଗଲୋରରୁ ଏତେ ବାଟରୁ ହଉ କମ୍ କରିବେ ତ କ'ଣ କ'ଣ ଆପଣ କ'ଣ କଷ୍ଟମର ପିଲା ରଖୁଛନ୍ତି କି ନା ଆପଣ ଏକଲା ଖଲୁଛନ୍ତି ଦୁଇ ଚାରିଟା ପିଲା ଅଛନ୍ତି ଆପଣ ପେମେଣ୍ଟ କେତେ ଦେଉଛନ୍ତି ସେଇଠି ଆପଣଙ୍କର ଲାଭ ହେଉଛି କି ହଁ ଆପଣ ଦଶ ଟଙ୍କା ପନ୍ଦର ଟଙ୍କା ଏମିତି କହୁଛନ୍ତି ଆଉ ଗୋଟେ କାମ କରୁ ନାହାନ୍ତି ଆମ ବେଙ୍ଗଲୋରକୁ ଆସନ୍ତୁ ଏଇଠି ବେପାର କରିବେ ବେପାର କରିବେ ନା ବେପାର ଆପଣଙ୍କ ସେଇଠି ଭଲ ଲାଭ ହେବ ଏଇଠି ଅପେକ୍ଷା ସେଇଠି ଲାଭ ହେବ ବେଶି ଏଇଠି ଘର ସଂସାର ଅଛି ମୁଁ ଏଇଠି ସବୁ ବୁଝିଦେବି ରହିବା ରହିବା ବ୍ୟବସ୍ଥା ସବୁ ସେଇଠି ଭଲ ବାଗେରେ ହେବ ଆପଣ ଆସନ୍ତୁ ତ ଆସନ୍ତୁ କରି ଦେଖନ୍ତୁ କରି ଦେଖନ୍ତୁ କେମିତି ସୁବିଧା ଅଛି ସେଇଟା ଆପଣ ତ ଏତେ ରେଟ୍ ସେଇଠି ବିି ଆମର ଏଇଠ ତ କହିବାକୁ ଗଲେ ବେଙ୍ଗଲୋର୍ରେ ଭଲ ତ ବେଶୀ ଆପଣଙ୍କ ଏହି ବିଜନେସ୍ ବହୁତ ଭଲ ହେବ ଟିକେ କମ୍ ପଇସା ଟିକେ କର କରିବନା କ'ଣ ଆଉ ହଁ ଅଧିକା ଆଉ ଦଶଟା ନେଲେ ଆଉ ଯେତିକି ଦଶଟା ସେତିକି ନେବୁ ନା ଆଉ ଆଳୁ ରେଟ୍ ବଢ଼ିଲେ କ'ଣ ହେଲା ଆପଣ ତ ପୋଷ ନ ପୋଷ ଆମ ତ ବେଙ୍ଗଲୋର ବି ସେମିତି ଅଛି ନା ସେଥିପାଇଁ କହୁଛି ସେଥିପାଇଁ ତ କହୁଛି ବେଙ୍ଗଲୋରରେ ଆସନ୍ତୁ ଆପଣ ଏଇଠି କି ତ ଆସିଲେ ନେଇକି ଆସନ୍ତୁ ଏହି ତ ରହିବା ବ୍ୟବସ୍ଥା ବି ଆମେ କରୁଛୁ ସେଇଠି ମିଳିବ ହଁ ହଁ ହଁ ଏଇଠି ସବୁ ବୁଝି ଦେବୁ ସବୁ ବୁଝି ଦେବି ହଁ ଯିବେ ଆଉ ଆଜ୍ଞା